ତ ମୋର୍ ପହଲା ଉତ୍ପାଦ ଥିଲା ଏଜୁକେସନ୍ ଚିଲ୍ଡ଼୍ରେନ୍ ବୁକ୍ସ୍ ହିସାବେ ତ ଦେଖ୍ଲେ ତ ଇହାଦେ ଯେନ୍ ନ୍ୟୁ ଏଜୁକେସନ୍ ପଲିସି ଆସିଛେ ତ ସେଟା ବେଟର୍ ଅଛେ ଇହାଦେ ଯେନ୍ଟା ଚାଲୁଛେ ଇଟା ବହୁତ୍ ବରଷ୍ ହେଲାନ ଚାଲି ଆଏଲାନ ତ ହେତେ ଆର୍ ଭଲ୍ ରିଜଲ୍ଟ ନାଇଁ ଦେଖେଇ ପାର୍ବା ତ ଯେନ୍ ନୂଆ ପଲିସି ଆଏବା ତ ସେଟା ବେଟର୍ ଦେଖେଇ ପାର୍ବା ନୂଆ ନୂଆ ଭଲ୍ ଜିନିଷ୍ମାନେ ଅଛେ କି ଜଣେ କିପରି ସେନ ଭଲ୍ ନିଜ୍କୁ ଛୁଆବେଲୁ ଦେଖେଇ ପାର୍ବା ନିଜେ ଜଣା ଚାହୁଁଚେ ସେଟା କରିପାର୍ବା କି ପୁର୍ନାଟା କାଣା ଥିଲା କି ତମେ ଗୁଟେ ସ୍ପେସିଫିକ୍ ଜିନିଷ୍ କର୍ବ ଜେନ୍ଟାକି ଆଗ୍ରୁ ଲୋକେ କରିଆଇଛନ୍ ତମର୍ ମନ୍ ଥାଉ କି ନେଇଥାଉ ସେଥିର୍ଲାଗି କାଁ ହେଉଥିଲା କି ଲୋକ୍ ଜହ ଛୁଆର୍ ଡେଭ୍ଲପ୍ ନେଇ କରିପାରୁଥେଇ ତ ଯେନ୍ ନୂଆଟା ଆଇଛେ ସେତି କାଣା କି ଲୋକ୍ ଡେଭ୍ଲପ୍ କରିପାର୍ବେ ନିଜର୍ ଇଚ୍ଛା ହିସାବେ କରିପାର୍ବେ ବହୁତ୍ଟେ ସବ୍ଜେକ୍ଟ୍ ନେଇପାର୍ବେ ଆଉ ନେଇ ବି ନେଇପାରନ୍ ଆର୍ ସେ ଯେନ୍ ଚିଲ୍ଡ଼୍ରେନ୍ ବୁକ୍ ମାନେ ଦେଖ୍ଲ ତ ଏବେ ଭଲ୍ ଭଲ୍ ବୁକ୍ ଆଏଲାନ ଆଗ ଯେନ୍ଟାକି ନେଇ ଆଉଥେଇ ଏବେ ବହୁତ୍ ପ୍ରଡ଼କ୍ଟମାନେ ଆଏଲାନ କି ତମେ ଭଲ୍ କରି ନିଜର୍ ଛୁଆମାନ୍କୁ ପଢ଼େଇ ପାର୍ବ କି ସେମାନଙ୍କୁ କିଛି ଶିଖେଇ ପାର୍ବ ଇଟର୍ନେଟ୍ ହଉ କି ବୁକ୍ମାନେ ହଉ ତ ବେଟର୍ ଶିକ୍ଷା ଦେଇପାରବ୍ ଯାହାକି ପୁର୍ନା ଶିକ୍ଷା ନୀତିରେ ଟିକେ ହେତେ ଭଲ୍କି ନେଇ ଦେଇଥି ତ ଇଟାମାନେ ମତେ ପୋଜିଟିଭ୍ ଲାଗ୍ଲା ଯେନ୍ତାକି ଆମର୍ ଭବିଷ୍ୟତ୍ ପିଢ଼ି ଲାଗି ଭଲ୍ ରହେବା